ମୁଁ ଆମ ଘରରେ ପାଣି ବସାଇ ଦେଇଛି ପାଣି ବସାଇ ଦେଇଛି ଯଦି ଦଶ ଯାଇଛିି ପାଣି ବସାଇଛି ଗ୍ୟାସ୍ରେ ଗ୍ୟାସ୍ରେ ତ ଦୁଇ ଆଡ଼ୁ ହେସି ନା ସେଥିରେ ଗ୍ୟାସ୍ରେ ଗୋଟିଏ ଆଡ଼େ ଦେସି ଗୋଟିଏ ଆଡ଼େ ଡାଲି ଡାଲି ଡାଲି ର ଡାଲି ପାଣି ସେଥିରେ ଆସିଲା ପରେ ଚୋଲ ଲଗେଦେସି ଚୋଲ ଲଗାଇ ଦେଇ ସାରିଲା ପରେ ତା'ପରେ ଦେଲ ହେଲେ ଲଗାଇ ଦେସି ଡାଲି ହେଇଗଲା ଡାଲି ପଳାଇଆସି ଭାତ ଗାଳିଦେଇଆସି ସେଥିରେ ସେଥିପାଇଁ ତରକାରୀ କରିଦେଇଆସି ଆଉ କିଛି ଭଜା ଭଜି କରିସି ସବୁ ସବୁ କରିକରି ମୋତେ ଭାତ ତୁନ ରାନ୍ଧିକିରି ମୋତେ ସବୁ ଗ୍ୟାସ୍ରେ ଦୁଇ ଆଡ଼ୁ ହେଇଯାବେ ସେଥିପାଇଁ ମୋତେ ଦୁଇ ଘଣ୍ଟା ମୋତେ ଦୁଇ ଘଣ୍ଟା ଭିତରେ ମୁଁ ରୋଷେଇ ମୋରଟା ସବୁ ସବୁ କିିଛି ରୋଷେଇ ମୋର ଦୁଇ ଘଣ୍ଟା ଭିତରେ ଶେଷ ହେଇଏସି